ରାଜ୍ୟର କଳାତ୍ମକ ଐତିହ୍ୟ ପ୍ରଦର୍ଶନ କରୁଥିବା ଓଡ଼ିଶାର ପ୍ରମୁଖ କଳା ଗ୍ୟାଲେରୀ କିମ୍ବା ସଂଗ୍ରହାଳୟ ଗୁଡ଼ିକ ହେଉଛି ଓଡ଼ିଶା ଆଦିବାସୀ ସଂଗ୍ରହାଳୟ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ କୋରାପୁଟରେ ଆଦିବାସୀ ସଂଗ୍ରହାଳୟ ଭୁବନେଶ୍ୱର ସୁଦର୍ଶନ କାରିଗରୀ ସଂଗ୍ରହାଳୟ ଏମିତି ବହୁତ ସ୍ଥାନ ଦେଖିବାକୁ ଗଲେ ସ୍ଥାନ ହେଉଛି ଆମର ଭଞ୍ଜନଗରର ବିଜୁ ପଟ୍ଟନାୟକ ପାର୍କ ସେ ଗୋଟେ ବହୁତ ବଡ଼ ବିଖ୍ୟାତକୁ ନେଇକିରି ହେଇଛି ପ୍ରଦର୍ଶନୀର ଭରପୁର ଆଉ ଗଛ ଫୁଲ ଫଳରେ ଭରପୁର ସୁନ୍ଦରତାର ପୁରା ଚାରୁ ମୂର୍ତ୍ତି ଯେମିତିକି ସେଠି ରଖାଯାଇଛି ଭ୍ରମଣ ଘଣ୍ଟା ଏମିତି ସୁଦର୍ଶନ କାରିଗରୀ ସଂଗ୍ରହାଳୟ ସୁଦର୍ଶନଙ୍କ କାରିଗରୀ ଦେଖିଲେ ତ ଆଉ ସେଥିରୁ ଆଖି ବି ହଟେ ନାହିଁ ସୁଦର୍ଶନ ଯେମିତି ବନାନ୍ତି ନା ଯେମିତି ଲାଗେ ସତେଯେମିତିରେ ଗୋଟେ ମଣିଷ ହଉ ୟ ଗୋଟେ ଷ୍ଟାଚୁ ହଉ ସିଏ ଆଣିକିରି ସେଠି ରଖିଦେଇଥାନ୍ତି ତାଙ୍କୁ କେତେ ବି କରିକିରି ବାହୁନିଲେ ସେଇଟା ବି ତୁମକୁ ହିଁ ଖରାପ ଲାଗିବ ସେ ଏମିତି ବନାଇଥାନ୍ତି ତାଙ୍କକୁ ବାହୁନିବାର ସୁଯୋଗ ବି ମିଳିନଥାଏ ଭୁବନେଶ୍ୱର ଆଦିବାସୀ ଭୁବନେଶ୍ୱର ଏବଂ କଟକର କୋରାପୁଟର ଆଦିବାସୀ ସଂଗ୍ରହାଳୟ ଭୁବନେଶ୍ୱର ଓ କୋରାପୁଟର ଆଦିବାସୀ ମେଳା ତାଙ୍କର ଏକ ପ୍ରମୁଖ ମେଳା ଅଟେ ସେମାନେ ସେହି ମେଳାକୁ ବଡ଼ ଧୁମଧାମ ଆକାରରେ ମନାଇଥାନ୍ତେ ତାଙ୍କର ବାହାରୁ ତାଙ୍କର ବନ୍ଧୁ ବର୍ଗ ସମସ୍ତେ ଆସିଥାନ୍ତି ସେହି ମେଳାକୁ ମନାଇବାକୁ